ହ୍ୟାଲୋ ହଁ ମୁଁ ସାର୍ ରଜନୀ ବେହେରା କହୁଛି ସାର୍ ନମସ୍କାର ଆଜ୍ଞା ସାର୍ ମାଟ୍ରିକ ପରୀକ୍ଷା ଅଛି ତେଣୁ କରି କେମିତି କଣ ପ୍ରିପାରେସନ୍ ହେବ ସେଥିପାଇଁ ମୁଁ ଆପଣଙ୍କୁ ଫୋନ କରିଥିଲି ହେଲେ ବି ସାର୍ ଟିକେ ହେଲେ ବି ସାର୍ ଟିକେ ଆପଣ କହିଦେଲେ କି ସବଜେକ୍ଟ ଗୁଡ଼ା ହେଉନି ଇତିହାସ ଗଣିତ ମ୍ୟାଥ ଇଂଲିଶ ଇତ୍ୟାଦି ଆଜ୍ଞା ଆଜ୍ଞା ଇତିହାସ ଯେମିତି କି ଆଜ୍ଞା ତ ଯେଉଁ କେମିତି କଣ ଲେଖିବି କ୍ଵେଶ୍ଚିନ୍ଟା ଆସୁଛି ଲଙ୍ଗ ଟାଇପ୍ଟା କେତେଘଣ୍ଟା ଭିତରେ ଲେଖିଲେ ସରିବ ସେହିଟା ଆପଣ ଟିକେ କହିଦିଅନ୍ତୁ

ଆଜ୍ଞା ଆଜ୍ଞା ସାର୍ ଟିକେ ଇମ୍ପୋର୍ଟାଣ୍ଟ କ୍ଵେଶ୍ଚିନ୍ ଗୁଡ଼ା ଟିକେ କହିବେ

ଆଜ୍ଞା ଆଜ୍ଞା

ସାର୍ ଗଣିତରେ ଟିକେ କହି ଦିଅନ୍ତୁ କ୍ଵେଶ୍ଚିନ୍ ଇମ୍ପୋର୍ଟାଣ୍ଟ କ୍ଵେଶ୍ଚିନ୍ ଗୁଡ଼ାକ ଆଜ୍ଞା

ସାର୍ ସାହିତ୍ୟ କ୍ଵେଶ୍ଚିନ୍ ଟିକେ ଖାଲି ଡିସ୍କସନ୍ କରି ଦିଅନ୍ତୁ ଇଂଲିଶରେ ଇମ୍ପୋର୍ଟାଣ୍ଟ କ୍ଵେଶ୍ଚିନ୍ ଟିକେ କହି ଦିଅନ୍ତୁ

ଆଜ୍ଞା ଧନ୍ୟବାଦ୍ ସାର୍